ଚିଲିକାକୁ ଆସିବା ପାଇଁ ଗୋଟିଏ ଋତୁ କେବଳ ଯୋଗ୍ୟ ଯେଉଁଟାକି ଶୀତ ଋତୁ ଶୀତ ଋତୁରେ ହିଁ ବିଭିନ୍ନ ପ୍ରକାର ପକ୍ଷୀ ଚିଲିକାକୁ ଆସନ୍ତି ଆଉ ବିଦେଶରୁ ମଧ୍ୟ ବହୁତ ବହୁତ ପକ୍ଷୀ ଚିଲିକାକୁ ଆସନ୍ତି ଯେଉଁଟାକି ବହୁତ ଆକର୍ଷଣୀୟ ବହୁତ ଆକର୍ଷଣୀୟ ଯେଉଁଟାକି ପର୍ଯ୍ୟଟକମାନଙ୍କ ପାଇଁ ବହୁତ ଆନନ୍ଦପୂର୍ଣ୍ଣ ହେଇପାରିବ ସେହି ଶୀତ ଋତୁରେ ବହୁତ ପ୍ରକାର ପକ୍ଷୀ ଚିଲିକାର ଦେଖିବାକୁ ମିଳେ ସେଠାରେ ନଳବଣ ପକ୍ଷୀମାନଙ୍କର ଆଶ୍ରୟସ୍ଥଳୀ ଯାହାକି ବିଭିନ୍ନ ପ୍ରକାର ପକ୍ଷୀ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କ ପାଇଁ ରହିବା ଜାଗା ସେଠାରେ ସେଠାକୁ ଯିବା ପାଇଁ ବୋଟ ମାନେ ବୋଟ ସୁବିଧାର ମଧ୍ୟ ବୋଟ ସୁବିଧା ମଧ୍ୟ ଅଛି ଯେଉଁଥିରେ କିି ପର୍ଯ୍ୟଟକମାନେ ନଳବଣଙ୍କୁ ଯାଇ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ଆକର୍ଷଣୀୟ ଆକର୍ଷଣୀୟ ପର ତା'ର ତା'ର ତା'ର ଉଡ଼ିିବା ଶୈଳୀକୁ ମଧ୍ୟ ଲକ୍ଷ୍ୟ କରିପାରିବେ ତାକୁ ଉପଭୋଗ କରିପାରିବେ ସେହିପରି ସେହିପରି ଚିଲିକାର ପାଣିକୁ ଏବଂ ଚିଲିକାରେ ଥିବା ଚିଲିକାରେ ଥିବା କାଳିଜାଇ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ ମଧ୍ୟ କରିପାରିବେ ବିଭିନ୍ନ ପ୍ରକାର ବୋଟିଂ ସୁବିଧାର ମଧ୍ୟ ବୋଟିଂ ସୁବିଧା ମଧ୍ୟର ଉପଲବ୍ଧ ତାକୁ ସେମାନଙ୍କୁ ଆମେ ଉପଭୋଗ କରିପାରିବେ